କ୍ରିକେଟ୍ ଦେଖିବାକୁ ଭଲ ଲାଗେ ଯେତେବେଳେ ଛକା ହେଇଥାଏ ମାରେ ବାପ୍ରେ ବହୁତ ଭଲ ଲାଗେ ବହୁତ ଖୁସି ବି ଲାଗେ ସେ ସେତେବେଳେ ବହୁତ ବଢ଼ିଆ ଲାଗେ କ୍ରିକେଟ୍ ଆଉ କ୍ରିକେଟ୍ ଦେଖିବାକୁ ବହୁତ ଭଲ ଲାଗେ ବହୁତ ଆନନ୍ଦିତ ହୁଏ ବହୁତ ଭଲ ଫିଲ୍ ହୁଏ କ୍ରିକେଟ୍ ଦେଖିଲେ ଆଉ ଯେତେବେଳେ ଛକା କିମ୍ବା ଇଏ ଫୋର୍ ମାରେ ସେତେବେଳେ ଭଲ ଲାଗେ ଯେତେବେଳେ ଫୋର୍ ମାରେ ସେତେବେଳେ ଅଧିକ ଖୁସି ଲାଗେ ନାହିଁ ଯେତେବେଳେ ସିକ୍ସ ମାରେ ସେତେବେଳେ ଅଧିକ ଖୁସି ଲାଗେ ଏମିତି ଖୁସି ଲାଗେ କି କାହାକୁ କହି ହୁଏ ନାହିଁ ବହୁତ ଖୁସି ଲାଗେ ଯେତେବେଲେ ସିକ୍ସ ମାରିଥାଏ ଅଧିକ ଖୁସି ଲାଗେ ଭଲ ଲାଗେ କ୍ରିକେଟ୍ ଦେଖିବା ପାଇଁ ବହୁତ ଭଲ ଲାଗେ ବହୁତ ବଢ଼ିଆ ଗେମ୍ ଗୋଟେ ସେଇଟା କ୍ରିକେଟ୍ ଖେଳ ବହୁତ ଭଲ ଲାଗେ ଦେଖିବା ପାଇଁ କେଉଁ ଠି ଯଦି ଖେଳ ହୁଏ ଆମେ ଯାଉଛୁ ଦେଖିବା ପାଇଁ ସେଇଟା ଦେଖେ ଅନୁଭବ କରେ ବହୁତ ଆନନ୍ଦିତ ହୁଏ ଖୁସି ହୁଏ ଭଲ ଲାଗେ ସେଥିପାଇଁ ଆମେ କ୍ରିକେଟ୍ ଖେଳୁ ସେଇଠି ଆମେ ଯାଉ ସମସ୍ତେ ଆମ ଘର ସମସ୍ତେ କ୍ରିକେଟ୍ ଦେଖିବା ପାଇଁ ବହୁତ ହିଁ ଭଲ ପାଏ